ଓଡ଼ିଶାର ସଂସ୍କୃତି ପାଇଁ ମୁଁ ବହୁତ ଗର୍ବିତ ମନେକରେ ତେଣୁ ଓଡ଼ିଶାରେ ପାଇକ ବିଦ୍ରୋହଠାରୁ ଆରମ୍ଭ କରିଛି ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଓଡ଼ିଶାରେ ହୋଇଥାଏ ଓଡ଼ିଶା ଲୋକଙ୍କ ମଧ୍ୟରେ ଆଦିବାସୀ କେତେକ ଅଛନ୍ତି ରାତ୍ରୀ ଆଦିବାସୀ ରୀତିନୀତି ହେଉଛି ନୂଆଖାଇ ପର୍ବ ପାଳନ କରିବା ଓ ସେମାନଙ୍କ ଦେହରେ ଯେଉଁ କଳା ଅଛି ସେଇ କଳା ଆଉ କେଉଁଠି ମିଳିବ ନାହିଁ କାରଣ ସେମାନେ ହେଉଛନ୍ତି ବହୁତ ସିଏ ବହୁତ କାରିଗର ଭଳି ଶିଳ୍ପୀ ଭଳି କାମ କରିଥାନ୍ତି

ଉଁ ଶିଳ୍ପୀମାନେ ତ ବହୁତ ପଥର ଫଥରକୁ ଗୁଣ୍ଡ କରିକି କିଛି ମୂର୍ତ୍ତିଫୁର୍ତ୍ତି ତିଆରି କରିଦେଇଥାନ୍ତି ଓ ପରିଶ୍ରମୀ ହୋଇଛନ୍ତି ବହୁତ ପରିଶ୍ରମ କରି ନିଜର ପେଟ ପୋଷିଥାନ୍ତି ପରିଶ୍ରମ କରିବା କିଛି ଖରାପ କାମ ନୁହେଁ କାରଣ ପରିଶ୍ରମ କଲେ ନିଜର ନିଜେ ତୁମେ ନିଜର ବଳକୁ ନିଜେ ଚିହ୍ନିପାର ଓ କଳା ହେଉଛି ଗୋଟେ ଏମିତି କାମ ଯେ ନିଜ ଦେହରୁ କେହି ଛଡ଼େଇ ନେଇପାରିବେ ନାହିଁ ଓ ରୀତିନୀତି ଅନୁସାରେ ଯଦି ଆମେ ଚଳିବା ତା'ହେଲେ ସମାଜପାଇଁ ବହୁତ ଭଲ ହୋଇଥାଏ ସେଥିପାଇଁ ରୀତିନୀତି ମାନିକ ଚଳିବା ହେଉଛି ଠିକ୍ ଆଦିବାସୀମାନଙ୍କର ଯେଉଁ ସମସ୍ତ କାର୍ଯ୍ୟ ରହିଛି